ହଁ ମୋ'ର ଜଣେ ପ୍ରିୟ ଲେଖକ ହେଉଛନ୍ତି କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ସେ ବହୁତ କବିତା ଲେଖିଛନ୍ତି ଆଉ ତାଙ୍କ କବିତାର ବହୁତ ମାନେ ଜାଣିବା ଆଉ ବୁଝିବାର ଜିନିଷ ଥାଏ ଆଉ ସେ ବହୁତ ଭଲ ଲେଖନ୍ତି ତାଙ୍କ ଲେଖା ବିଷୟରେ ମୁଁ ତାଙ୍କ ଲେଖାକୁ ବହୁତ ପସନ୍ଦ କରେ ସେ ଜଣେ ଲେଖିକା ବିଷୟରେ ଆପଣ ମୁଁ ଜାଣି ପାରିବେନି ସେ ବହୁତୁ ଅନେକ ଗୁଡ଼ିଏ ଲେଖିଛନ୍ତି ତାଙ୍କ ବହି ମୋର ତ ଆଉ ଏବେ ମନେ ପଡ଼ୁ ନାହିଁ କିନ୍ତୁ ତଥାପି ସେ ବହୁତ ଭଲ ଲେଖନ୍ତି ମୋତେ ଉପେନ୍ଦ୍ର ଭଞ୍ଜଙ୍କୁ ବହୁତ ଭଲ ଲାଗନ୍ତି